ଦଶ ରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟା ଦୁଇଲକ୍ଷ ପାଞ୍ଚହଜାର ସାତଶହଏକାଅଶି ପଚିଶହଜାର ତିନିଶବାବନ ଅଠସ୍ତରି ହଜାର ଦୁଇଶହ କୋଡ଼ିଏ ଲକ୍ଷେ ପଞ୍ଚସ୍ତରୀହଜାର ସାତଶହ ଅଶୀହଜାର ନଅଶହପଞ୍ଚାନବେ